ଘରେ ଯେଉଁ ବଗିଚା ହେଉଛି ଆମର ତ ତଳେ ବିଶେଷ ଜାଗା ନାହିଁ ତେଣୁ ଜାଗା ଥିଲେ ବି ବିଭିନ୍ନ ପ୍ରକାର ଗଛ ଛାଇ ଯୋଗୁଁ କରିହେଉନି ତ ଉପରେ ମୁଁ କରିଛି କେତେ ଗୁଡ଼ିଏ କୁଣ୍ଡ ରଖି ବିଭିନ୍ନ ଫୁଲ ଚାରା ଲାଗିଛି ଆୟୁର୍ବେଦିକ କେତେକ ଗଛ ଲାଗିଛି ତା ସହିତ ଫଳ ଗଛ ବି ଛୋଟ ଛୋଟ ଆମର ଯେଉଁ ପନିପରିବା ଆକାରରେ ସେଗୁଡ଼ିକ ଲାଗିଛି ଏହାର ରକ୍ଷଣବବେକ୍ଷଣ କରିବା ପାଇଁ ସକାଳ ସନ୍ଧ୍ୟାରେ ପାଣି ଦିଆଯାଉଛି ଆଉ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ଔଷଧ ଦିଆଯାଉଛି ଏମିତିକି ହର୍ଟିକଲଚର ବାଲାଙ୍କ ସହିତ ଆମର ଯେଉଁ ପାଖରେ ଅଛି ଫାର୍ମଟା ତାଙ୍କ ସହିତ ପରାମର୍ଶ କରି ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ କରାଯାଉଛି ଆଉ ବିଭିନ୍ନ ପ୍ରକାର ଯେଉଁ ରୋଗ ପୋକ ସହିତ ବିଭିନ୍ନ ଯେଉଁ ପଶୁପକ୍ଷୀଙ୍କର ଇଏ ଦାଉ ରକ୍ଷା କରିବା ପାଇଁ ବାଡ଼ ଯେଉଁ ତାର ବାଡ଼ ବି ଘେରା ଯାଇଛି ଏଇ ଘେରା ତାର ବାଡ଼ ପାଇଁ ଟିକେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି ବ୍ୟୟ ବହୁଳ ହେଉଛି କିନ୍ତୁ ଯାହା ହଉ ବ୍ୟୟ ବହୁଳ ହେଲେ ମଧ୍ୟ ଆମର ତ କରିବାକୁ ପଡ଼ିବ ଔଷଧୀୟ ବୃକ୍ଷ ଅଛି ସେଥିରୁ ବି ଲୋକମାନଙ୍କର ସେବା ସୁଶ୍ରୁଷା ପାଇଁ ଚିକିତ୍ସା ପାଇଁ ମଧ୍ୟ ଦିଆଯାଉଛି ଆଉ ଏମିତି ବିଭିନ୍ନ ପ୍ରକାର ତାଙ୍କ ସହିତ ଇଏ କରି ଲୋକମାନଙ୍କୁ ସୁଚାରୁ ରୂପେ ତା'ର ବଣ୍ଟନ କରାଯାଉଛି ଫୁଲ ବି ପୂଜା କାମରେ ଲାଗିପାରୁଛି ଏମିତି ଶସ୍ତା ହେଲେ ମଧ୍ୟ ବ୍ୟବହୁଳ ଏମିତି ଚାଲିଛି ଏହି ଆଉ